ହଁ ହ୍ୟାଲୋ ରାହୁଲ କାର୍ ଏଜେନ୍ସିକେ ଫୋନ ଲାଗ୍ଲା କେ

କାଁଣା ନାଇ ଏଇଟା ଗୋଟେ ଧନ୍ଦା ଚଲେଇଚନ୍ ମୁଇଁ ଦେଖୁନ୍ ମୁଇଁ ଗୋଟେ କ୍ୟାବଟେ ଅର୍ଡ଼ର କରିଥିଲି ସେନ ମୁଇଁ ଅଧା ଘଣ୍ଟା ଉପରେ ଅର୍ଡ଼ର ୱେଟ କରିଥିଲି ତାର୍ ପରେ ବି ଆପଣଙ୍କର କ୍ୟାବଟା ଆସିନି ପାରିଲା ଆଉ ସେଥିର୍ଲାଗି ବୋଲିକରି ଏକା ମୋର ଟ୍ରେନ ମିସ୍ ହେଇଛନ୍ତି ତ ଅଧା ଘଣ୍ଟା ଲେଟ୍ ହେଲା ବଲେ ଅଧା ଘଣ୍ଟା ଲେଟ୍ରେ ଆସିଲା ପରେ ଅଧା ଘଣ୍ଟା ଆଗରୁ ଟ୍ରେନ ପଲିଯାଇଥିଲା ଜନିଛନ୍ତି ତ ପେମେଣ୍ଟ ଯେତେ ଜଲ୍ଦି ହେବା ହେତ୍କି ଜଲ୍ଦି ରିଫଣ୍ଡ କରୁନ୍ ନଁ କରନ୍ ଦେଖୁନ୍ ଦେଖୁନ୍ ପେମେଣ୍ଟ ଯେତେ ଜଲ୍ଦି ହେବା ହେତ୍କି ଜଲ୍ଦି ରିଫଣ୍ଡ କରୁନ୍ ନହେଲେ ମୁଇଁ କ୍ୟାସ୍ ଫେସ୍ କେସ୍ ବି କରବି